ଗାଈମାନଙ୍କୁ ବିଭିନ୍ନ ପ୍ରକାର ମୁଖ ରୋଗ ଏବଂ ପାଦ ରୋଗ ହୁଏ ହୋଇଥାଏ ଏହି ମୁଖ ରୋଗ ପାଇଁ ଆମେ ଡ଼କ୍ଟର୍କୁ ଡ଼ାକି ଥାଉ ସେ ଇଞ୍ଜେକସନ୍ ଏବଂ କିଛି ମେଡ଼ିସିନ୍ ଦେଇଥାଏ ମେଡ଼ିସିନ୍ ଦେଇଥାଏ ଯାହା ଫଳରେ ଏହା ୟ୍ୟୁଜ୍ କରିବା ପରେ ଆମ ଗାଈମାନଙ୍କର ଏହା ମୁଖ ରୋଗ ଭଲ ହୋଇଥାଏ ଏବଂ ପାଦ ପାଦ ରୋଗ ଚଉୱା ଏପରି ଭାବରେ ଗୋଇଁଠିରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ଚଉୱା ରୋଗ ହେଲେ ଆମେ ଏହାକୁ ଗନ୍ଧକର୍ପୂର କପଡ଼ାରେ ଗୁଡ଼ାଇ ଥାଉ ଏବଂ ଡ଼କ୍ଟର୍ ଡ଼ାକି ଥାଉ ସେ ଇଞ୍ଜେକସନ୍ ଏବଂ ବିଭିନ୍ନ ପ୍ରକାର ମେଡ଼ିସିନ୍ ଦେଇଥାଏ ଯାହା ଫଳରେ ଗାଈମାନଙ୍କରେ ପାଦ ରୋଗ ଚଉୱା ଭଲ ହୋଇ ଭଲ ହୋଇଯାଇଥାଏ